ସେମ୍ପୁ ଯେନ୍ ସେମ୍ପୁ ଆମେ ଲୋକର୍ନୁ ଶୁନିଥିଲୁ ଯେ ବାଲ୍ ଭଲ୍ ରହୁଚେ ନା ଝଡ଼୍ବାର୍ ବାଲ୍ ବଢ଼ୁଚେ ବୋଲିକରି ଆଣିଥିଲୁ ଘିନିକରି ବନେଇ ଟିକେ ଘିନିକରି ଆଣିଥିଲୁ ଯେନ୍ଟାକି ମାସେ ଯିବା ବୋଲିକରି ବଡ଼୍ ଡବାର୍ଟା ଆଣିଥିଲୁ ବେଲେ ସେଟା ୟୁଜ୍ ଆଠ୍ ଦିନ୍ କଲି କି ବାଲ୍ ଟିକେ ଟିକେ ଝଡ଼ି ବସ୍ଲାନ ଆଉ ଭଲ୍ ନାଇ ଲାଗ୍ବାର୍ ସଫ୍ଟ ବି ନାଇ ଲାଗ୍ବାର୍ ଛଡ଼ାଲା ବେଲ୍କେ ବେଲେ ଲଟ୍କା ବି ବେଶୀ ହଉଛେ ବେଲେ ସେଟା ତ ଆଉ ନାଇଁ ବ୍ୟବହାର କରୁ ଦୁସ୍ରା ଜିନିଷ୍ ବ୍ୟବହାର୍ କର୍ମୁ ଦୁସ୍ରା ଭଲ୍ ଶାମ୍ପୁଟେ ଦେଖିକରି ଫେର୍ ବ୍ୟବହାର୍ କର୍ମି ଯେନ୍ତାକି ବାଲ୍ ନାଇଁ ଝଡ଼େ ଭଲ୍ସେ ବାଲ୍ ରହେବା ଆଉ ବଢ଼୍ବା ବି ଆଉ ସେ ଶାମ୍ପୁ ଘିନିକରି ଆନିସାର୍ଲୁନ ଆଉ କାଁ କର୍ମୁ ସେଟା ଘରେ ରହୁ ବେଲେ ଘରେ ସେଟା ତ ଆଉ ବଦ୍ଲେଇ ନା ହୁଏ ବେଲେ ସେଟା ଥିବା ଆଉ କିଛି କାମ କେ ନେ ଆସେ ବାଲ୍ ତ ଝଡ଼ୁଛେ କାହାର୍ ଉପ୍ରେ ସେଟା ବ୍ୟବହାର୍ କରିହେବା ବୁଢ଼ୀମାନ୍କୁ ଦେଇନେମୁ ବ୍ୟବହାର୍ କର୍ବେ ଆଉ ସେଟା ନୂଆଟା ଆମେ ବ୍ୟବହାର କର୍ମୁ